ଶିକ୍ଷା ଆମ ସାଂସ୍କୃତିକ ପ୍ରଥାକୁ ପ୍ରଭାବିତ କରିନାହିଁ ଶିକ୍ଷା ଦ୍ୱାରା ଆମ ପିଲାମାନେ ଉନ୍ନତି କରିଥାନ୍ତି ପଢ଼ାପଢ଼ି ବହିରେ ମଧ୍ୟ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ବିଷୟରେ ଲେଖା ଅଛି ଯେମିତି ରାମାୟଣ ରାମଲୀଳା ହେଉ ପିଲାମାନେ ଶିକ୍ଷା ଗ୍ରହଣ କରି ଆମ ସଂସ୍କୃତି ବିଷୟରେ ଅଧିକ ଜାଣି ପାରିବେ